ମୁଁ ଦକ୍ଷିଣ ଭାରତୀୟ ମହାଦେଶ ଖାଦ୍ୟକୁ ଖାଦ୍ୟ ରୋଷେଇ କରିବାକୁ ପସନ୍ଦ କରିବି କାରଣ ମୋତେ ସେଠାକାର ଖାଦ୍ୟପେୟ ବହୁତ ହି ପସନ୍ଦ କାରଣ ସେଠାରେ ସବୁ ଖଟା ଜିନିଷ ପ୍ରାୟ ଖାଆନ୍ତି ଯେଉଁଟାକି ହେଉଛି ଆମର ମୁଁ ଇଟ୍ଲି ଆଉ ସାମ୍ବର୍ ଚଟ୍ନୀ ଦୋଷା ଏସବୁ ଖାଇବାକୁ ସେମାନେ ବହୁତ ଭଲପାଆନ୍ତି ଆଉ ମୋତେ ବି ବହୁତ ଭଲ ଲାଗେ ଖାଇବା ପାଇଁ ଯେଉଁଟାକି ଆମେ ଘରେ ମଧ୍ୟ ରୋଷେଇ କରିପାରିବା ଆଉ ମୁଁ ଘରେ ପ୍ରାୟ ଇଟ୍ଲି ରୋଷେଇ କରିକି ଖାଏ ଯେଉଁଟାକି ମୋତେ ବହୁତ ପସନ୍ଦ କରିକି ଖାଇବା ପାଇଁ ତ ମୋତେ ଦକ୍ଷିଣ ଭାରତୀୟର ଖାଦ୍ୟପେୟ ବହୁତ ହି ପସନ୍ଦ ତ ମୋତେ ସେହି ଜିନିଷ କରିକି ଖାଇବା ପାଇଁ ବହୁତ ଭଲ ଲାଗେ